ଆମ ରାଜ୍ୟ ଓ ଗ୍ରାମରେ ପାଳନ କରାଯାଉଥିବା ପର୍ବ ଦୀପାବଳି ଯାହାକି ଏକ ବଡ଼ ପର୍ବ ଏବଂ ନ୍ୟାସନାଲ୍ ହଲିଡ଼େ ବୋଲି ବି ପାଳନ କରାଯାଏ ସେଥିରେ ଦୀପାବଳିରେ ଅଯୋଧ୍ୟାକୁ ଶ୍ରୀରାମଚନ୍ଦ୍ର ବନବାସ କାଟି ବହୁତ ଦିନପରେ ଫେରିଥିଲେ ତେଣୁ ଅଯୋଧ୍ୟାର ରାଜା ଫେରିବା ଆଗମନରେ ଅଯୋଧ୍ୟାର ବାସୀମାନେ ଉତ୍ସାହିତ ହୋଇ ଦୀପ ଜାଳି ସେହି ପର୍ବଟିକୁ ପାଳନ କରିଥିଲେ ଏବଂ ଆମ ପୌରଣିକ କଥାରୁ ଆମେ ଅନୁପ୍ରାଣିତ ହୋଇ ଆମେ ସେଇ ପର୍ବ ଆଜି ପର୍ଯ୍ୟନ୍ତ ପାଳି ଆସୁଛୁ ଦୀପାବଳି ଦିନ ଆମେ ସବୁ ଅନ୍ଧକାରକୁ ଦୂର କରି ଦୀପ ଜାଳି

ଆମେ ଦୀପାବଳିଟିକୁ ପାଳନ କରିଥାଉ